ମୋର ପେନ୍ ଆବଶ୍ୟକ ଥିଲା ତେଣୁ ମୁଁ ଦୋକାନକୁ ଯିବାରୁ ଦୋକାନୀ ବାଲା ବିଭିନ୍ନ ପ୍ରକାର କମ୍ପାନୀର ନାଁ ପେନ୍ଗୁଡ଼ାକ ଦେଖେଇଲେ ସେଥିମଧ୍ୟ ପାଞ୍ଚ ଟଙ୍କିଆ ପେନ୍ ଦଶ ଟଙ୍କିଆ ପେନ୍ ପନ୍ଦର ଟଙ୍କା ଏମତିକରି ବହୁ ଷାଠିଏ ହଣ୍ଡ୍ରେଡ଼ ପର୍ଯ୍ୟନ୍ତ ପ୍ରାଇସ୍ର ପେନ୍ ଥିଲା ସେଥି ମଧ୍ୟରୁ ସେ କେତେ ଗୁଡ଼ିଏ କମ୍ପାନୀର ନାଁ କହିଥିଲେ ଆଲକଲ ରିଲାନ୍ସ ଏମିତି ବିଭିନ୍ନ ପ୍ରକାର ପେନ୍ର ନାଁ କହିଲେ କିନ୍ତୁ ସେ ମୋତେ ଉପଦେଶ ଦେଇଥିଲେ ଯେ ସବୁଠାରୁ ୟୁଜ୍ ଆଣ୍ଡ୍ ଥ୍ରୋ ଚାରି ଟଙ୍କାରେ ଯେଉଁଗୁଡ଼ା ମିଳୁଛି ସେ ପେନ୍ଟା ବହୁତ ଉପଯୋଗୀ ସେଇ ଉପଯୋଗୀ ପେନ୍କୁ ନେଇ ମୁଁ ନେଲି ଏବଂ ପରୀକ୍ଷାରେ ଭଲ ଅକ୍ଷର ମଧ୍ୟ ସୁନ୍ଦର ହେଲା ଏବଂ ଲେଖିବା ପାଇଁ ମଧ୍ୟ ହାତରେ ମଧ୍ୟ କିଛି କଷ୍ଟ ଅନୁଭବ ହେଲା ନାହିଁ ସେ ପେନ୍ ସବୁଠାରୁ ଉପଯୋଗୀ ଅଟେ